ହଁ ମୋ ପାଖରେ ବିଭିନ୍ନ ପ୍ରକାରର ଜୋତା ଅଛି ଯେଉଁଠାରେ କି ମୁଁ ବହୁତ ଦୌଡ଼ ପ୍ରତିଯୋଗିତାରେ ଭାଗନେଇ ଏବଂ ପ୍ରଥମ ସ୍ଥାନ ଅଧିକାର କରିଛି ମୋର ରନିଙ୍ଗ ସୁରେ ମୁଁ ବହୁତ ଭଲ ପ୍ରଦର୍ଶନ କରେ କାଇଁକିନା ରନିଙ୍ଗ ସୁରେ ବହୁତ ଆରାମଦାୟକ ଥାଏ ଏହା ରୋ ସୋଲ୍ ବହୁତ ହାଲ୍କା ଏବଂ ମୋଟା ହୋଇଥିବାରୁ ଏହା ଏକ ଆମ ଗୋଡ଼କୁ ଅଧିକ କ୍ଷତି ପହଞ୍ଚାଇବାକୁ ଦିଏନାହିଁ ସେଥିପାଇଁ ରନିଙ୍ଗ ସୁ ବ୍ୟବହାର କରିବା ଲୋକମାନେ ଦରକାର ମୋର ନିର୍ଦ୍ଦିଷ୍ଟ ପ୍ରକାରର ପୋଷାକ ଏବଂ ଅଛି ଯେଉଁଠାରେ କି ବିଭିନ୍ନ କ୍ରୀଡ଼ା ପୋଷାକ ଅଛି ଯେଉଁଠାରେ କି ମୋତେ ଏଇ ପୋଷାକ ପିନ୍ଧିବାପରେ ବହୁତ ଆରାମଦାୟକ ହୋଇଥାଏ ଏ କ୍ରୀଡ଼ା ପୋଷାକରେ ବହୁତ ଭଲଲାଗେ